ଆମ ଢେଙ୍କାନାଳ ଜିଲ୍ଲାର ପ୍ରତ୍ୟକ ଲୋକଙ୍କ ଘରେ ଟି ଭି ରହିଛି ଆମେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ପାଣିପାଗ ବିଷୟରେ ଟିଭିରୁ ଦେଖୁ ଆମ ଅଞ୍ଚଳରେ ମଧ୍ୟ ଗାଡ଼ିରେ ଶବ୍ଦ କରି ସମାଚାର ଦିଆଯାଏ ଭଲ ସମାଚାର ଓ ଟି ଭି କନକ ନନ୍ଦିଘୋଷ ଦେଇଥାନ୍ତି ଆଉ ଆମ ଅଞ୍ଚଳରେ ଖବର କାଗଜର ଦ୍ୱାରା ମଧ୍ୟ ବହୁଲୋକ ଉପକୃତ ହୋଇଥାନ୍ତି ଆମ ଅଞ୍ଚଳର ଲୋକମାନେ ପ୍ରତ୍ୟେକ ଲୋକ ପରସ୍ପରଙ୍କୁ କଥା ବାଣ୍ଟି ସମାଚାର ଜଣାଇ ଥାନ୍ତି